ମହିଳାମାନେ ଏଇଠି ବହୁତ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ସାଧାରଣତଃ ଛଅଟା ସାତଟା ବେଳେ ବାହାରକୁ ବାହାରିବା ସେମାନଙ୍କ ପାଇଁ ଦୁର୍ବିଷ କିନ୍ତୁ ବର୍ତ୍ତମାନ ଭାରତୀୟ ସମାଜରେ ମହିଳାମାନଙ୍କ ଭୂମିକା ବଦଳିଛି ମହିଳାମାନେ ସଶକ୍ତ ହେଇସାରିଛନ୍ତି କିଛି ମାତ୍ରାରେ ପୂର୍ବାପେକ୍ଷା ସୁରକ୍ଷିତ ଅନୁଭବ କରନ୍ତି ଏବଂ ଭାରତର ଶିକ୍ଷା କ୍ଷେତ୍ରରେ ସେମାନେ ବହୁତ ଆଗୁଆ ବର୍ତ୍ତମାନ ପୁରୁଷମାନଙ୍କ ତୁଳନାରେ ସେମାନଙ୍କର ରେଜଲ୍ଟ ଏବେ ଭଲ ହଉଛି